ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ପାଞ୍ଚହଜାର ଷାଠିଏ ଅଶୀହଜାର ଆଠଶହ ସତର ଏକଲକ୍ଷ ପଚାଶ ହଜାର ପାଞ୍ଚଶହ ପଞ୍ଚାବନ ଛଅଲକ୍ଷ ତେର ହଜାର ଦୁଇଶହ ପଚାଶ ଏବଂ ଆଠଲକ୍ଷ କୋଡ଼ିଏ ହଜାର ପାଞ୍ଚଶହ ପଚିଶ